ଆଜ୍ଞା ମୋର୍ ଚାଷ୍ ଚାଲିଥିଲା ଯେନ୍ଟା କି ଆମର୍ ହଲ ଲଙ୍ଗଲରେ ଚାଲି ଥିଲା ହଲ ଧରି କି ଚାଷୀ ଚାଷ କରୁଥିଲେ ସେଥିରେ ଚାଷ କରିବାରୁ କମ୍ ପରିମାଣରେ ଚାଷ ହେଉଥିଲା ଏବେ ଆସିଗଲା ଆମ ପାୱାର୍ ଟ୍ରିଲର୍ ତା'ପରେ ଟ୍ରାକ୍ଟର୍ ଆସିଲା ଟ୍ରାକ୍ଟର୍ରେ ଚାଷ କରି କି ଭଲ ଚାଷ ହୁଏ ଏବେ ସେଥିପାଇଁ ମତେ ଭଲ ଚାଷ କରି ଯେଉଁଟା ଆଗେ ସାର ଯେଉଁଟା ଦେଉଥିଲେ ସାର ଟୋଟାଲ୍ ନାଇ ଦେଉଥାଇ ଏବେ ଯେନ୍ ସାର୍ ଆସିଗଲା ସାର୍ ଦେଇକିରି ଚାଷ ବଦଲେଇ ଦେଇଛି ସେଥିରେ ମଧ୍ୟ ଚାଷୀ ଭାଇ ବହୁତ୍ ହେଲ୍ପ କରୁଛି ବହୁତ୍ ଫାର୍ଷ୍ଟ ଚାଷ୍ ଚାଷ୍ କରୁଛନ୍ କଲା ପରେ ଚାଷୀ ଭାଇମାନେ ବହୁତ୍ ଖୁସି ହେବେ ଯେଉଁଟା ଟେକ୍ନୋଲୋଜି ଆସିଗଲା ଚାଷ୍ କର୍ବାର୍ ଲାଗି ଏବେ ଚାଷ ହେଲା ପରେ ବି ଯେଉଁ ଧାନ ଗଦା ଧାନ କାଟିବା ପାଇଁ ଗୋଟେ ଗାଡ଼ି ଆସିଯାଇଛି ଗାଡ଼ି ଆସିଲା ପରେ ସେ ଧାନ କାଟିକି ଫଟାଫଟ୍ କାମ ସରି ଯାଉଛି ସେଥିପାଇଁ ଫେର୍ ସେ ଧାନ ଚାଷ ଆଗକୁ କ'ଣ ହଉଥିଲା କି ଲଙ୍ଗଲରେ ଚାଷ ହେଉଥିଲା ଲେଟ୍ ହେଉଥିଲା ଚାଷ କରିବା ପାଇଁ ଆଗରୁ ଲୋକ ଧାନକୁ ବୁଣି ଦେଉଥିଲେ ଏବେ ଯେଉଁଟା କହୁଛନ୍ତି ପହ୍ଲା ପକେଇ କି ତା'ପରେ କାଦୁଅ କରି ସେଟା ରୁପୁଛନ୍ତି ଟ୍ରାକ୍ଟର୍ ଆସିଗଲା କି ସେଟା ହେଇକରି ଏଇଟା ହେଇଯାଇଛି ହେଲା ପରେ ସେଟା ହେଇକରି ତା'ପରେ ସେ ଚାଷ ଯେନ୍ଟା ହେଉଥିଲା ଆଗରୁ ବହୁତ କଷ୍ଟରେ ଚାଷ କରୁଥିଲେ ବହୁତ୍ ଇଜିରେ ଚାଷ କରୁଛନ୍ତି ଟ୍ରକ୍ଟର୍ଫାକ୍ଟର୍ ଆସି କି ଯୋଉ ହେଇଛି